ମୁଁ ମୋ ମାତୃଭାଷା ବିଷୟରେ ପୁସ୍ତକ ପଢ଼ିଛି ଆଉ ଅନ୍ୟ ଭାଷା ଅବଗରେ କିଛି ଜାଣି ନାହିଁ ମହାଭାରତ ରାମାୟଣ ବିକ୍ରମାଦିତ୍ୟ ଭଳିଆ ଭଳି ପୁସ୍ତକ ପଢ଼ିଛି ସେଥିରୁ ଲୋକମାନଙ୍କର ଲୋକମାନେ ପଢ଼ିଲି ସମସ୍ତେ ପଢ଼ିଲେ ଲୋକମାନେ ଭଲ ଜ୍ଞାନ ଆହରଣ କରନ୍ତି କି ସୁ ଭଲ ମଣିଷ ହୋଇପାରନ୍ତି ତାପରେ ତାଙ୍କର ଭବିଷ୍ୟତ ଦିଗରେ ବହୁତ ଇଏ ଜାଣିପାରନ୍ତେ ଦେଶ ଦୁନିଆଁ ବାବଦରେ ଏଁ